ହଁ ହ୍ୟାଲୋ ମ୍ୟାଡ଼ମ୍ କାଣା ଏକାଉଣ୍ଟରେ ପଇସା ତ ହୁଁ ଏ ଗଡ଼ବଡ଼ ପଇସା ପଇସା ତ ଠିକ୍ଠାକ୍ ଅଛି ମ୍ୟାଡ଼ମ୍ ଡାଲି ଚାଉଳ ତ ମ୍ୟାଡ଼ମ୍ ପୁରା ପାଞ୍ଚ ଲକ୍ଷ ଉପରେ ଅଛି ପଇସାଟା ପଇସା ତ ଗଡ଼ବଡ଼ ହେଇନାହିଁ ମ୍ୟାଡ଼ମ୍ କିଛି ରିସିପ୍ଟ ନେଇଯିବ ମ୍ୟାଡ଼ାମ୍ ଡିପୋଜିଟ୍ର ରିସିପ୍ଟ ନେଇଯିବ ହଉ ମ୍ୟାଡ଼ମ୍ ଠିକ୍ ଅଛି ଆଉ ମଝିରେ ମଝିରେ ତ କାଢୁଛନ୍ ଭରି ଥାଉଛନ୍ତି ବି ଆକାଉଣ୍ଟରୁ ନାଇଁ ଚାକିରି ଚାକିରି ଯଦି ଭୁଲ୍ଭାଲ୍ ହେଉଛି ତ ମ୍ୟାଡ଼ମ୍ ବାଧ୍ୟ ଛଡ଼ା ଇଏ କରିବେ ନାଇଁ ହଉ ହଉ ମ୍ୟାଡ଼ମ୍ ଠିକ୍ ଅଛି ଏମିତି ଭୁଲ୍ଭାଲ୍ ହେଲେ ତ ସେମିତି ହବ ନା

ଭୁଲ୍ଭାଲ୍ ଥିଲେ ବି ମ୍ୟାଡ଼ମ୍ ଆକ୍ସନ୍ ନେବେ ଆଉ ପୋଲିସ୍ କେସ୍ ବାଧ୍ୟ ହବ ନା ଠିକ୍ଠାକ୍ ହିସାବରେ ଦେଲେ କାହିଁ ହେବା ମନ୍ଥଲି ହିସାବ୍ଟା ମ୍ୟାଡ଼ମ୍ ଦେଇଦେବି ଦୁଇ ବର୍ଷ ହିସାବ ନେଲେ ବି ଚଲବା ହଉ ମ୍ୟାଡ଼ାମ୍ ହଉ ହଉ ହଉ ହଉ ମ୍ୟାଡ଼ାମ୍ ହଉ ହଉ ଆଉ ହଉ ହଉ ମ୍ୟାଡ଼ାମ୍ ହଉ ହିସାବ କିତାବ ନେଇଯିବେ ବ୍ୟାଙ୍କରେ ବ୍ୟାଙ୍କରେ ପଇସା ପତର ଡିପୋଜିଟ୍ ପତର ହେଉଛି କାଣା କରିବି ହଉ ହଉ ହଉ ହଉ ମ୍ୟାଡ଼ାମ୍ ଠିକ୍ ଅଛି